ଭାରତର ଲୋକମାନେ ବେଶୀ ମାଛ ତରକାରୀକି ପସନ୍ଦ କରନ୍ତି ମାଛ ତରକାରୀକୁ ସୋରିଷ ବାଟଣ ଦେଇକି ମସଲା ଦେଇକି କଲେ ତାର ସ୍ୱାଦଟା ଥାଏ ବା ଛୁଇଁ ସଜନା ଛୁଇଁ ତରକାରୀକୁ ବହୁତ ଭଲ ପାଆନ୍ତି ସଜନା ଛୁଇଁ ବାଇଗଣ ଟମାଟର ଆଳୁ ପକେଇ ତରକାରୀ କରିଲେ ତାକୁ ବି ବହୁତ ପସନ୍ଦ ଆଉ ତାର ବି ସ୍ୱାଦ ଅଧିକ ଆଉ ଭାରତର ଲୋକମାନେ ଏମିତି ଖାଇବାକୁ ଭଲ ପାଆନ୍ତି ଆଉ ମାଛ ତରକାରୀ କରିବା ମାଛକୁ ସୋରିଷ ମସଲା ଦେଇକି ତାକୁ ଫ୍ରାଏ କରିବା କରି ତରକାରୀ କରିବା ଏସବୁ ଜିନିଷକୁ ବହୁତ ଭଲ ପାଆନ୍ତି ଖାଇବାକୁ ଭଲ ପାଆନ୍ତି ଆଉ ଆଉ କ'ଣ ସାଧା ସାଧା ଉପରେ ଛୁଇଁ ଟମାଟର ତରକାରୀ ତାକୁ ଖାଇବାକୁ ଭଲ ପାଆନ୍ତି ଆଉ ଭାରତର ଲୋକମାନେ ମାଛକୁ ବହୁତ ପ୍ରକାର ମାନେ ତାର ରୋଷେଇର ପ୍ରଣାଳୀ ମାନେ କରି ତାକୁ ଖାଇବା କରନ୍ତି ଏବଂ ତାକୁ କିଏ ମାନେ ଭାଜିକି ଖାଇବା ତରକାରୀ କରି ଖାଇବା ବା ମସଲା ଦେଇ ସେମିତି ଇଏ କରି ଖାଇବା ଏମିତି ସବୁ କରିବାକୁ ଭଲ ପାଆନ୍ତି ଆଉ ସେମିତି ଛୁଇଁ ତରକାରୀକି ବି ସେମିତି ଇଏ କରିକି ଭଲ ପାଆନ୍ତି ଆଉ ଏମିତି କରି ଖାଇବାକୁ ଭଲ ପାଆନ୍ତି ଆଉ ଭାରତର ଲୋକମାନେ ଆଉ ମାନେ ବହୁତ ମାଛ ତରକାରୀ ହେଉ ଛୁଇଁ ତରକାରୀ ହେଉ ଏସବୁ ଜିନିଷ କରି ଖାଇବା ଆଉ ବହୁତ ପସନ୍ଦ କରନ୍ତି